ଆମର୍ ତୁରା ପଞ୍ଚାୟତ ନ ବହୁତ ସରପଞ୍ଚ ୱାଡ଼ମେମ୍ବର୍ ସଭିଏ ବହୁତ ବଢ଼ିଆ ଅଛନ୍ ଆଉ ବହୁତ କାମ୍ କରାସନ୍ ଆମର୍ ବରଗଡ଼ ଜିଲ୍ଲା କେ ନେଇ କିରି ଆମର୍ ବ୍ଲକ୍ କେ ନେଇକରି ବରଗଡ଼ ବ୍ଲକ୍ କେ ନେଇ କରି ସବୁ କାମ୍ କରାସନ୍ ଭତ୍ତା କରାସନ୍ ଚାଉଲ ରାସନ୍ କାର୍ଡ଼୍ କରାସନ୍ ଆଉ ସରପଞ୍ଚ ବି ବହୁତ ବଢ଼ିଆ ସମସ୍ତଙ୍କର୍ ଭଲ୍ ମନ୍ଦ ବୁଝସି ସରପଞ୍ଚ ବିଚାର୍ ବହୁତ ଭଲ୍ ଥିଲା ଆଉ କେତେ ଲୁକ୍ ର ଭତ୍ତା କରାଲନ ଚାଉଲ୍ କରାଲନ ଚାଉଲ୍ କାର୍ଡ଼୍ କରାଲନ ଆଉ ସେ ତାକେ ଆମେ କେତେ ଭଲ୍ ପାଏସୁ ଭଲ୍ ବୋଲସୁ ସେ ସମସ୍ତଙ୍କର୍ କାହାର୍ କିଛି ଅନିଷ୍ଟ ନାଇଁ କରେ ଆଉ ସେ ୱାଡ଼ମେମ୍ବର୍ ଯାହାର୍ ଯେନ୍ତା ଦରକାର୍ ହେଲେ ବ୍ଲକ୍ କେ ନେଇ କରି କରାସି ଆରୁ ବ୍ଲକ୍ ନୁ ଆମର୍ ସବୁ କାମ ହେସି ବରଗଡ଼ ବ୍ଲକ୍ ର ବି ଡ଼ି ଓ ସଭିଏ କେତେ ଭଲ୍ ଅଛନ୍ ଆଉ ସବୁ କାମ ଆମର୍ ତୁରାରୁ ପଞ୍ଚାୟତ ର କରାଇ ନେସନ୍ ଆମର୍ ଡେରି ହେଇଥିଲେ ବି ଆମର୍ ଟା କରାଇ ନେସନ୍ ଆଉ ଆମେ ତାହାକୁ ବହୁତ ବହୁତ ଭଲ୍ ବୋଲ୍ସୁ ଆଉ ପଞ୍ଚାୟତ ନୁ ଚାଉଲ୍ ନେଇ ଗଲା ଦିନେ ବି ଜଲ୍ଦି ଆମକୁ ଦେଶନ୍ ଆମକୁ ହଇରାଣ ନେଇ କରନ୍ ସବୁଥି ଆମର୍ ପଞ୍ଚାୟତ ଭଲ୍ ଅଛେ ଆଉ ଆମର୍ ବଡ଼ ପଞ୍ଚାୟତେ ଟିକେ ଟାଇମ୍ ଲାଗ୍ସି ସବୁ କାମ କରବାର୍ ଲାଗି ଆଉ ଆମର୍ ତୁରା ଗାଁ ତ ବହୁତ ବଡ଼ ପଞ୍ଚାୟତ ଆଉ ପଇସା ପତର୍ ବି ସବୁ ଭତ୍ତା ଫତ୍ତା ସବୁ ପାଇଁ ପାର୍ସୁ ସବୁଥିର୍ ସୁବିଧା ଅଛେ